ଆମେ ଗୁଟେ କଲାକାର କଲାକାର୍ଟା ଯେତେବେଲେ ଗୀତ୍ ଗାଉଛି କଲାକାର୍ ବହୁତ୍ ପ୍ରକାର୍ ର ଥିସି କିଏ ଗୀତ ଗାଇବା କିଏ ନାଚ କରବା କିଏ ବାଜା ବଜାବା ବହୁତ୍ ପ୍ରକାର୍ ରେ କଲାକାର୍ ଅଛି କିଏ ନୃତ୍ୟ ଓଡ଼ିଶୀରେ କରବା ବହୁତ୍ ବହୁତ୍ ଜିନିଷରେ ଅଛି ତ ଗୁଟେ ସଙ୍ଗୀତକାର୍ ଯେତେବେଲେ ଗୀତ ଗାଉଛି ତ ଆମେ ଶ୍ରୋତାମାନଙ୍କୁ ଶୂନଉଛୁଁ ତ ଯେତେବେଲେ ବଡ଼୍ ବଡ଼୍ ରାଗ୍ ମାନେ ଆସିଯାଉଛି ସେ ଯଦି ଟେକାଟେ ଅଛି ତ ସେ କେନ୍ତାକରି ସେ ଗୀତ୍ଟା ଟେକନିକ୍ରେ ଗାଏବା ଯେନ୍ତାକି ଶ୍ରୋତାମାନେ ଯାନି ବି ନାପାରବେ କି ସେ କେନୁ ନିଶ୍ୱାସ୍ଟା ନେଲା କେନୁ ନିଶ୍ୱାସ୍ଟା ଛାଡ଼ିଲା କେନୁ ତାର୍ କଟିଗଲା ଏ ସବୁଜିନିଷ୍ କେନ୍ତା କିରି ଆମେ ଶ୍ରୋତାକୁ ଜନେଇ ନାଇ ପାରୁ କେନ୍ତା କରି ସେମାନେ ଜାନି ନାପାରନ୍ ତ ଏଥିର୍ ହୋଉଛି ଯଦି ଆମେ ସାଧନା କରୁଚୁଁ ପୁରା ସରଗମ୍ କରୁଚୁଁ ସରଗମ୍ର ସବୁ ଜିନିଷ୍ କରୁଚୁଁ ଆମେ ପୁରା ଆମେ ମନ ଧ୍ୟାନ ଦେଇକରି ଯଦି ଆମେ ସେଇ କଲାକାର୍ର ସଙ୍ଗୀତ୍ର ସେ ସରସ୍ୱତୀ ମା ସରସ୍ୱତୀଙ୍କର କୃପାରୁ ଯଦି ସେ ସବୁ ଜିନିଷ୍ କରୁଚୁଁ ଆଉ ଯଦି ଆମେ ଆଜ୍ଞାଙ୍କ ଠାରୁ ଆମର୍ ଗୁରୁଜୀର ଠାରୁ ସାଧନା ଶିଖୁଛୁଁ ତ ଏଇ ସବୁ ଜିନିଷ୍ ଅତି ସହଜେ ଏ ସବୁ ଜିନିଷ୍ ଘଟି ନାଇପାରି ଆର୍ ଆରମ୍ ସେ ଆମେ କିଛି ବି ଶ୍ରୋତା ଜାନି ନାଇପାରୁନ୍ କେ କାନା ଭୁଲିଛି କାଣା ହେଇଚି ଜଣେ ସଙ୍ଗୀତକାର୍ ପର୍ଫେକ୍ଟ୍ ସଙ୍ଗୀତକାର୍ ର ଏଟା ହିଁ ଗୁଣ ଏ ସେ କିନ୍ ନିଶ୍ୱାସ୍ ନଉଚି କିନ୍ ତାର୍ ସେ ଇମୋସନାଲ୍ ସବୁ ଜିନିଷ୍ କରୁଛି ସେଟା ହିଁ ବଡ଼୍ ଜିନିଷ୍ ଏ ଗୁଟେ ସଙ୍ଗୀତକାର୍ର ଯେ ହେନ୍ତା ପର୍ଫେକ୍ଟ୍ ଅଛି ସେଟା ହିଁ ରିଏଲ୍ ସଙ୍ଗୀତକାର୍ ଏ